ଶିକ୍ଷିତ ଅଶିକ୍ଷିତ ଭିତରୁ ବହୁତ ଫରକ ଅଛି

କେବେ ହେଲେ ଭୁଲ ବାଟକୁ ଯାଆନ୍ତିନି ଅଶିକ୍ଷିତ ହିଁ ଭୁଲ ବାଟ ଭୁଲ କାମ କରନ୍ତି ଯାହାଦ୍ୱାରା ସମାଜ ଉପରେ କୁପ୍ରଭାବ ପଡ଼ିଥାଏ କେବଳ ସମାଜ ଉପରେ ନୁହଁ ତାଙ୍କ ନିଜ ପରିବାର ଏବଂ ପଡ଼ୋଶୀ ଅଶିକ୍ଷିତ ଦ୍ୱାରା ପ୍ରଭାବିତ ହୁଅନ୍ତି ଶିକ୍ଷିତ ଦ୍ୱାରା ଗ୍ରାମବାସୀ ଦେଶବାସୀ ଫଳପ୍ରଦ ହେଇଥାନ୍ତି କିନ୍ତୁ ଅଶିକ୍ଷିତ କୁ ବ୍ୟବହାର ବହୁତ ପ୍ରକାର ବ୍ୟବହାର କରୁଥିବା ବହୁତ ପ୍ରକାର ଆଶା ଏବଂ ବ୍ୟବହୃତ ସମସ୍ତ ଢଙ୍ଗ ରଙ୍ଗ ଢଙ୍ଗ ଢାଞ୍ଚା ସବୁ ଅଲଗା ହୋଇଥାଏ ଶିକ୍ଷିତମାନେ

ଡ୍ରେସିଂ ଜେନ୍ସ ଭଲ ଭାବରେ କରିଥାନ୍ତି ଅଶିକ୍ଷିତ ନିଜର କୌଣସି ଭଲ ଏବଂ କୌଣସି ପ୍ରକାର ରଙ୍ଗ ଡଙ୍ଗ ଢାଞ୍ଚା କିଛି ହିଁ ତାଙ୍କ ପାଖରେ ଠିକ ନଥାଏ ଗୋଟେ ଉଦାହରଣ ଶିକ୍ଷିତ କେବେ ହେଲେ ଯୁକ୍ତି କରନ୍ତି ନାହିଁ ଅନ୍ୟ ଲୋକ ସହିତ ଅଶିକ୍ଷିତ ସେହି ଟାଇମରେ ପାଖ ଲୋକମାନଙ୍କୁ ଯୁକ୍ତି ସମସ୍ତ ପ୍ରକାର ବାଣି ଠାଣି ସବୁ ଅଲଗା ହୋଇଥାଏ ଅଶିକ୍ଷିତ ଭୁଲ କାମ କରନ୍ତି ଭୁଲ ବିଚାର କରନ୍ତି ଯାହା ଉଚିତ ଜ୍ଞାନ ନଥିବା ଦ୍ୱାରା ଭୁଲ ପଦକ୍ଷେପ ଅଶିକ୍ଷିତ ନେଇଥାନ୍ତି ସେଇଠି ଶିକ୍ଷିତ ଲୋକଟି ଠିକ ବାଟକୁ ଯାଇଥାଏ ଶିକ୍ଷା ଦ୍ୱାରା ଠିକ୍ ଶିକ୍ଷା ଦ୍ୱାରା ଠିକ୍ ବାଟରେ ଯାଇଥାଏ ଠିକ୍ ରାସ୍ତାରେ ଯାଇଥାଏ ଗୋଟେ ଛୋଟ ଉଦାହରଣ ଠିକ୍ ରାସ୍ତାରେ ବାମ ପଟେ ଦ ୱେ ଟୁ କୋଣାର୍କ ଇଂଲିଶରେ ଲେଖାଯାଇଥିବ ସେଇଠି ଇଂଲିଶ ନ ପଢ଼ିଥିବା ବ୍ୟକ୍ତି ନ ଜାଣି ସିଧା ପଳେଇଥିବ କିନ୍ତୁ ଠିକ୍ ଜାଣିଥିବା ବ୍ୟକ୍ତି ଇଂଲିଶ ସେ ସେଇ ରାସ୍ତାରେ ଯାଇଥାଏ ଯେଉଁଠି ଠିକ୍ ବାଟ ସେଥିପାଇଁ ପଢ଼ିବା ବହୁତ ଜରୁରୀ ଶିକ୍ଷିତ ହେବା ସମସ୍ତିଙ୍କ ଅଧିକାର ଶିକ୍ଷିତା ହବା ଦ୍ୱାରା ସମସ୍ତେ ଠିକ୍ କାମ ଠିକ୍ ରାସ୍ତାରେ ଦେଶ ଆଗକୁ ବଢ଼ିପାରିବ ଯାହାଦ୍ୱାରା ଆମର ଏବଂ ସମାଜର କଲ୍ୟାଣ ହଉ